ନବଜାତ ଶିଶୁ ପାଇଁ ପ୍ରଥମ ବର୍ଷରେ ଅଧିକ ତେଲ ମାଲିସ୍ କରାଯାଏ କାରଣ ତେଲ ମାଲିସ୍ କରିବା ଦ୍ୱାରା ନବଜାତ ଶିଶୁର ହାତ ଗୋଡ଼ ଆଙ୍ଗୁଠି ଆଦି ଟାଣ ହେଇଥାଏ ଚର୍ମ ମଧ୍ୟ ଟାଣ ହେଇଥାଏ ଯାହାଦ୍ୱାରା ଶରୀର ଅଧିକ ମଜବୁତ ହୋଇଥାଏ ଶକ୍ତ ହୋଇଥାଏ ତେଲ ମାଲିସ୍ କରିବା ଉଚିତ ନବଜାତ ଶିଶୁର ପ୍ରଥମ ବର୍ଷ ପର୍ଯ୍ୟନ୍ତ ଅଧିକ ତେଲ ମାଲିସ୍ କରିବା ଉଚିତ